ନାଇଁ ନାଇଁ ଓଡ଼ିଆ କହିବାଟା ସବୁଠୁ ସହଜ ଯେହେତୁ ମୋ ପାଇଁ କ'ଣ କି ଆମ ମାତୃଭାଷା ହେଉଛି ଓଡ଼ିଆ କହିବାକୁ ଗଲେ ଗୀତା ପାଖରୁ ଆରମ୍ଭ କରି ପୌରାଣିକ ପର୍ଯ୍ୟନ୍ତ ଦ୍ୱିତୀୟ ଦେବ ଭାଷା ଭିତରେ ଓଡ଼ିଆକୁ ମୁଖ୍ୟତଃ ପ୍ରାଧାନ୍ୟ ଦିଆଯାଇଛି ଓଡ଼ିଆ ଲେଖିବାଟା ହେଲେ ପ୍ରଥମ ବର୍ଣ୍ଣବୋଧ ଶିଖିବାକୁ ପଡ଼ିବ ଯିଏ ବର୍ଣ୍ଣବୋଧ ଶିଖିପାରିଲା ସେ ଭଲରେ ଓଡ଼ିଆ ଲେଖିପାରିବ ବା କହିପାରିବ ତେଣୁ ଯେତେ ଅଭ୍ୟାସ କରାଯାଇପାରିବ ସେତେ ଓଡ଼ିଆର ମଦର୍ ଲାଙ୍ଗୁଏଜ୍ଟା ବହୁତ ମିଠା ଅଛି ତେଣୁ ଏଥିରେ କିଛି ଦ୍ୱିଧା ନାହିଁ ତେଣୁ ମୋ ପାଇଁ କିଛି ଅସୁବିଧା ନାହିଁ ଓଡ଼ିଆ କହିବା ଲେଖିବା କା ଓଡ଼ିଆ ଏତେ ଆମର ଓଡ଼ିଆ ଲେଖାକୁ ପ୍ରାଧାନ୍ୟ ମଧୁବାବୁ ଏତେ ଦେଇଥିଲେ ଯୋଉଟାକି ଆମେ ଶିଖିଛୁ ଜାଣିଛୁ ତେଣୁ ଆ ଦେହରେ ଅସୁବିଧା କିଛି ନାହିଁ ଯିଏ ଯେମିତି କରିପାରିବ ଯେମିତି ଲେଖିପାରିବ ସବୁଠୁ ମୋ ମତ ଅନୁସାରେ ଓଡ଼ିଆ ଭାଷାଟା ବି ସବୁଠାରୁ ମିଠା ଭାଷା ଆପଣଙ୍କର ଚଉଦଟା ଲାଙ୍ଗୁଏଜ୍ ଭିତରେ ଓଡ଼ିଆ ଭାଷାଟାକୁ ବେଶୀ ପ୍ରାଧାନ୍ୟ ଆମେ ଓଡ଼ିଶାରେ ଦିଆଯାଉଛି ଅସୁବିଧା କିଛି ନାହିଁ ଥରେ ଲେଖି ଜାଣିଲେ ଆପଣ ବାରମ୍ବାର ସହିତ ଲେଖିପାରିବ କି ଜାଣିପାରିବ ତେଣୁ ବି କହିପାରିବ ତେଣୁ ଆ ଦେହରେ କିଛି ଦ୍ୱିଧା ହେବାର୍ ନାହିଁ ଓଡ଼ିଆ ଭାଷାଟା ମୋ ମତରେ ସବୁଠାରୁ ଭଲ ଭାଷା